କରିଥାଉ ଯାହାଦ୍ଵାରା କି ଲୋକମାନେ ବହୁତ ସୁରକ୍ଷିତ ଭାବରେ ଯାତ୍ରା କରିଥାନ୍ତି ଗୋଟେ ଯାଗାରୁ ଅନ୍ୟଜାଗାକୁ ଯାତ୍ରା କରିଥାନ୍ତି ଆଗରୁ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଯାତ୍ରା କଲାବେଳେ ବହୁତସମୟ ଲାଗେ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼େ କିନ୍ତୁ ଏବେ ଆଉ ସେସବୁ ଘଟଣା ଘଟୁନାହିଁ ଏବେ କ'ଣ ହେଉଛି ନା ଯାତାୟତ କରିବା ପାଇଁ ବହୁତ ସହଜ ସୁରକ୍ଷିତ ଭାବରେ ଲୋକମାନେ ଯାତ୍ରା କରିପାରୁଛନ୍ତି ଏବଂ ଭଲଭାବରେ ମଧ୍ୟ ଅତ୍ୟନ୍ତ ଖୁସି ବା ଆନନ୍ଦର ସହିତ ମଧ୍ୟ ଯାତ୍ରା କରୁଛନ୍ତି ଯାହାକି ଏକ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଯଦି ଆମେ କହିବା ଏହା ଗୋଟେ ଅଙ୍ଗ

ଯାହାକି ଏକ ଦୁଃଖଦପୂର୍ଣ୍ଣ ଘଟଣା କିନ୍ତୁ ଏବେ ତା ବେଶୀ ମାତ୍ରରେ ହେଉନାହାଁନ୍ତି

ମଧ୍ୟ କେତେ କେତେଜଣ ତ ସମୟକୁ ନଷ୍ଟ କରୁଛନ୍ତି କେତେଜଣ ସମୟକୁ ବ୍ୟବହାର କରି ବିଭିନ୍ନ ଜାଗାରେ ଆଜି କେଉଁଠି ନାହିଁ କେଉଁଠି ପହଞ୍ଚି ସାରିଲେଣି